ମୋତେ ସମ୍ୱଲପୁରୀ ଗୀତ୍ ବହୁତ୍ ଭଲ୍ ଲାଗ୍ସି ତାରି ଗୀତ୍ ମୋତେ ଏତେ ଭଲ୍ ଲାଗ୍ସି ଯେ ସେ ବହୁତ୍ ବଢ଼ିଆ ଗ୍ୟାସି ସେ କିତିନି ବଢ଼ିଆ ଗ୍ୟାସି ବୋଲି ମୋତେ ତାରି ଗୀତ୍ଟା ଗିନି କିତିନି ଭଲ୍ ଲାଗ୍ସି ବହୁତ ବଢ଼ିଆ ଗୀତ୍ ଗ୍ୟାସି ସେତିଲି ମୋତେ ସମ୍ୱଲପୁରୀ ଗୀତ୍ ବହୁତ୍ ଭଲ୍ ଲାଗ୍ସି କେତେ ବଢ଼ିଆ ସିଙ୍ଗର୍ଟେ ହୋଇଥିବା ଯେ ସେ ଗୀତ୍ ଏତେ ଭଲ୍ ଗାଉଛି ସେଥିର୍ ଲାଗି ବୋଲି ମୋତେ ତା'ର୍ ଗୀତ୍ଟା କିତିନି ବଢ଼ିଆ ଲାଗୁଛି ଗୀତ୍ ଭଲ୍ ଗ୍ୟାସି ସିଙ୍ଗର୍ ବହୁତ ବଢ଼ିଆ ହେ ସେଥିରେ ମତେ ତାର୍ ଗୀତ୍ ସଙ୍ଗ୍ ଶୁନ୍ ଦେଲେ ବହୁତ ବଢ଼ିଆ ଲାଗ୍ସି ସିଙ୍ଗର୍ ବହୁତ୍ ଭଲ୍ଟା ଗୋଟିଏ ସେଥିଲି ତା'ର୍ ଗୀତ ମୋତେ ଏତିକି ଭଲ୍ ଲାଗ୍ସି ବହୁତ୍ ପ୍ରିୟ ଲାଗ୍ସି ସେ ଗୀତ୍ଟା ସେ ସମ୍ୱଲପୁରୀ ଗୀତ୍ କିତିନି ଭଲ୍ ଗ୍ୟାସି କିତିନି କିତିନି ଭଲ୍ ଗ୍ୟାସି ସେ ଗୀତ୍ ହଉଛି କିତିନି ବଢ଼ିଆ ଗୀତ୍ ସେ ସିଙ୍ଗର୍ ବି ବହୁତ୍ ଭଲ୍ ବହୁତ୍ ବଢ଼ିଆ ସିଙ୍ଗର୍ ବହୁତ୍ ଭଲ୍ ଗୀତ ଗ୍ୟାସି ସେଥିଲେ ମୋତେ ତା'ର୍ ଗୀତ ବି ବହୁତ୍ ଭଲ୍ ଲାଗ୍ସି ସେ ସମ୍ୱଲପୁରୀ ଗୀତ୍ କିତିନି ଭଲ୍ ଗ୍ୟାସି ସେଥି ଲାଗି ଆମେ ସମ୍ୱଲପୁରୀ ଗୀତ୍ ଶୁନ୍ବା ଲାଗି ଭଲ୍ ଲାଗ୍ସି